ବଗିଚାରେ ବହୁ ପ୍ରକାର ଜିନିଷ ଉଠାଯାଇଥାଏ ଯେ ଯାହାକି ଆମର ନିୟମିତ ଖର୍ଚ୍ଚରୁ ଟିକିଏ ଅଧିକା ହୋଇଥାଏ କାରଣ ଏତେ ଜିନିଷର ଏତେ ଜିନିଷ ଲଗେଇବା ପରେ ଯାହା ହେଲେ ବି ପଇସା ବି ଖର୍ଚ୍ଚ ହୋଇଥାଏ